ମୁଁ ଗତ ସପ୍ତାହ ରେ ଗୋଟିଏ ସୁନା କାନର ଟିଏ କିଣିଥିଲି ସେଇଟା ସୁନ୍ଦର ଡିଜାଇନ ଦେଖିକି ମୁଁ ବହୁତ ଖୁସି ହୋଇଥିଲି କିନ୍ତୁ ସେଇଟା କିଣିକି ଆଣିକି ମୁଁ ଯେତେବେଳେ ପିନ୍ଧିଲି ମୋତେ କାହିଁ ବହୁତ ବଢ଼ିଆ ଲାଗିଲା ମୁଁ ସେଇ ଜିନିଷ ପିନ୍ଧିକି ମୁଁ ବହୁତ ନିଜକୁ ଭଲ